ମୋର ଦୁଇ ଭାଇ ଭଉଣୀ ଅଛନ୍ତି ସେମାନେ ଦୁଇଜଣ ସାନ ମୁଁ ବଡ଼ ସେମାନେ ମୋ ଠାରୁ ଟିକିଏ ଭିନ୍ନ ମୁଁ ତାଙ୍କ ଠାରୁ ବଡ଼ ମୁଁ ଟିକେ ଦେଖିବାକୁ ସୁସ୍ଥ ଏବଂ ତାଙ୍କ ଠାରୁ ଟିକିଏ କଲର ଅଧିକ ସେମାନେ ଟିକିଏ ମୋ ଠାରୁ କଲର କମ୍ ମୋ ଭଉଣୀ ମଝିଆଣୀ ମୋ ଭାଇ ସାନ ମୁଁ ବଡ଼ ମୋ ଭଉଣୀ ହେଉଛି ଟିକେ ଗେଡ଼ା ଓ ତାର ଟିକିଏ ମୋ ଠାରୁ କଲର କମ୍ ସେ ମୁଁ ଟିକିଏ ପତଳା ମୋ ଭାଇ ସିଏ ଟିକିଏ ମୋ ଠାରୁ କଲର ଅଧିକ ସିଏ ପତଳା ଏବଂ ସେ ଟିକିଏ ରାଗି ସ୍ଵଭାବର